ଖୋର୍ଦ୍ଧା ଜିଲ୍ଲାରେ କେତେ ପ୍ରକାର ଫସଲ ଯେମିତି ଧାନ ମୁଗ ବିରି କୋଳଥ ମାଣ୍ଡିଆ ସବୁ ଚାଷ କରାଯାଇଥାଏ ଏବଂ ବିଭିନ୍ନ ପ୍ରକାରର ପନିପରିବା ଟମାଟୋ ବାଇଗଣ ଭେଣ୍ଡି କଲରା ପୋଟଳ କୁନ୍ଦୁରି କଖାରୁ କାଙ୍କଡ଼ ସାରୁ ସବୁ ଲୋକମାନେ ଚାଷ କରିଥାନ୍ତି ଚାଷ କଲା ପରେ ସେଥିରୁ ଯାହା ବାହାରେ ତାକୁ ନେଇ ପାଖରେ ଯେଉଁ ବଜାର ବା ହାଟ ଅଛି ସେହିଠି ବିକ୍ରି କରିଥାଆନ୍ତି ବା ବ୍ୟବସାୟ କରିଥାଆନ୍ତି ସେଥିରୁ ପଇସା ବା ଅର୍ଥ ଉପାର୍ଯ୍ୟନ କରି ନିଜର ପରିବାର ପୋଷିଥାନ୍ତି ଏବଂ ଲୋକମାନେ କିଣିକି ନିଜେ ମଧ୍ୟ ଖାଆନ୍ତି କିଛି ଆଉ ଯାହା ପରିବା ବଳିଗଲା ସେଗୁଡ଼ିକ ଚାଷୀ ଲୋକମାନେ ନିଜେ ନିଜେ ଖାଇ ଥାଆନ୍ତି